ଯୋଗ ଆରମ୍ଭ କରିବାର ସେମିତି କୌଣସି ନିର୍ଦ୍ଧିଷ୍ଟ ବୟସ ସୀମା ରହିନାହିଁ ଆପଣ ଯେକୌଣସି ବୟସରେ ଯୋଗ ଶିକ୍ଷା ଆରମ୍ଭ କରିପାରିବେ ଗୋଟେ ପିଲା ବାଲ୍ୟବସ୍ଥାରେ ଯେତେବେଳେ ପାଞ୍ଚ ଛଅ ବର୍ଷ ହୋଇଯାଇଥାଏ ସେବେଠୁ ବି ଯୋଗ ଆରମ୍ଭ କରିଦେବା ଉଚିତ ବହୁତ ଜଲଦି ଯୋଗ ଶିଖିଲେ କ'ଣ ହୁଏ ନା ତାର ପ୍ରଭାବ ବା ସାକାରତ୍ମକ ଗୁଣଗୁଡ଼ିକ ଆମର ଯୁବ ଅବସ୍ଥାରେ ଆମ ଶରୀରରେ ଦେଖାଯାଇଥାଏ ଓ ସେଥି ଦ୍ୱାରା ଆମର ମସ୍ତିଷ୍କ ଓ ମନ ଶାନ୍ତ ରହିଥାଏ ଓ ଦୃଢ଼ କାର୍ଯ୍ୟାନୁଷ୍ଠାନ ବା ଇଚ୍ଛା ଶକ୍ତି ମଧ୍ୟ ହୋଇଥାଏ ଓ ଶରୀର ବେଶ ସତେଜ ଫୁର୍ତ୍ତି ରହିବା ଦ୍ୱାରା ଆମକୁ ବିଭିନ୍ନ ପ୍ରକାର କାର୍ଯ୍ୟରେ ମନ ମଧ୍ୟ ଲାଗିଥାଏ